ମୁଁ ଯେଉଁ ଗ୍ୟାସ ଟି କିଣିଥିଲି ତା'ର ଖରାପ ଗୁଣ ହେଲା ଭାତ ଯୋଡ଼ିକ କମ ଟାଇମରେ ହେଲେ ମଧ୍ୟ ହଁ ତା'ର ଯେଉଁ ବ୍ୟବହାର କେତେବେଳେ ଫାଟିଯାଏ ପାଇପ୍ ଫାଟିଯାଏ କିଛି ଅସୁବିଧା ହାଁ ସେଠି ସେ ଯୋଗୁଁ ଅସୁବିଧା ସମ୍ମୁଖୀନ ହେଉଛି ତା'ର ଭାତ ଯୋଡ଼ିକ ମଧ୍ୟ ଖାଇବା ଦ୍ଵାରା ଜୀର୍ଣ୍ଣ ହେଉନି ହେଁ ବହୁତ କିଛି ମାନେ ତା'ଭିତରେ ଆମର ପ୍ରୋବ୍ଲେମ ରହୁଛି